ମୁଁ ଯେଉଁ ଛୁରୀଟିକୁ କିଣିଥିଲି ସେ ଛୁରୀଟି ଦେଖିବାକୁ ଚକ୍ ଚକ୍ ଏବଂ ବହୁତ ମଜବୁତ ସେଥିରେ ମୋ ପରିବା ଏବଂ ଫଳ ମୂଳ ଖୁବ ସହଜରେ କାଟି ହେଉଛି ଏଥିପାଇଁ ମୁଁ ସେ ଛୁରୀଟି କିଣିଥିବାରୁ ବହୁତ ଖୁସି